ମୁଁ ବଗିଚାରେ ଫୁଲ ଗଛ ଲାଗିଛି ମୁଁ ବଗିଚାରେ ସଫାସୁତୁରା ରଖେ ପାଣି ଢାଳେ ଗଛ ଭଲ ମନ୍ଦ ସାର ଦିଏ ଗୋବର ସାର ଖତ ସାର ସବୁ ଲଗାଏ ସକାଳ ଉପରଓଳି ଦୁଇ ଟାଇମ୍ ପାଣି ଦିଏ ବଗିଚାରେ ଆଉ ଜୀବଜନ୍ତୁ ଏବଂ ଘରେ ଯେଉଁ କୁକୁଡ଼ା ପଶୁପାଳିତ ସେଗୁଡ଼ା ବିରକ୍ତ କଲେ ତାଙ୍କୁ ଘୋଡ଼ାଇ ଦେଇ ତାଙ୍କୁ ଅନ୍ୟ ଖାଦ୍ୟ ଦେଇ ଦୂରରେ ଛାଡ଼ିଦିଏ ପଠେଇ ଦିଏ ଘୋଡ଼େଇ ଦିଏ

ତାଙ୍କୁ ବି ତାଙ୍କ ଅଲଗା ଆକୁଲ ମୋ ବଗିଚାକୁ ମୋ ସୁରକ୍ଷିତା ଯତ୍ନରେ ରଖେ ପଶୁମାନଙ୍କୁ ତାଙ୍କ ଖାଦ୍ୟ ଖାଇ ତାଙ୍କୁ ଦୂରକୁ ଛାଡ଼ିଦିଏ ପଠାଇଦିଏ ଘୋଡ଼େଇ ଦିଏ ବି ଅଲଗା ରଖେ ଏହିପରି ମାନେ ସହାୟତା କରିକି ରଖେ ଚଳେ